ଆମେ ରହୁଛୁ ଓଡ଼ିଆ ଓଡ଼ିଶାରେ ଆମେ ଚାହୁଁଛୁ ଆମ ଭାଷାଟା ଯେମିତି ଭଲ ଭାବରେ ସମ ସମସ୍ତେ ଜାଣିପାରନ୍ତୁ ଯେମିତି ଡେଭଲପ୍ ହେଉ ଆମ ଓଡ଼ିଆ ଭାଷାକୁ ନେଇ ଆମେ ଆହ୍ୱାନ କରୁଛୁ ସମ୍ମୁଖୀନ ହୋଇଛି ବୋଲି ଆମ ଆମେ ବହୁତ କିଛି ଭାବୁଛୁ ଆମେ ଚାହୁଁଛୁ ଆମ ଓଡ଼ିଆ ଭାଷା ଉନ୍ନତି ହେଉ